ହଁ ମୁଁ ଆମ ଅଞ୍ଚଳକୁ ଆସିଥିବା ପର୍ଯ୍ୟଟକମାନଙ୍କ ସହିତ ବହୁତ ଥର କଥା ହୋଇଛି ଏବଂ ସମୟ ଅତିବାହିତ କରିଛି ଏହି ଏହି କଥାବାର୍ତ୍ତାରୁ ମୁଁ ବହୁତ କିଛି ଶିଖିବାକୁ ପାଇଛି ଯେମିତିକି ତାଙ୍କ ପରମ୍ପରା ବିଷୟରେ ଆଉ ଆମ ପରମ୍ପରା ବିଷୟରେ ଯେଉଁ ଗୁଡ଼ାକି ଆମେ ମଧ୍ୟ ଜାଣିନାହୁଁ କିନ୍ତୁ ସେମାନେ ବିଭିନ୍ନ ତଥ୍ୟରୁ ସେ ସେହି ବିଷୟରେ ଅନୁଧ୍ୟାନ କରିଛନ୍ତି ଏବଂ ବହୁତ କଥା ଆମେ ସେହି ତାଙ୍କ କଥାରୁ ଆମେ ବହୁତ କଥା ଶିଖିବାକୁ ପାଉ ଯେମିତିକି ସେ ହେଉଛି ଆମ ପୁରୀ ମନ୍ଦିରକୁ ବହୁତ ସାରା ଫରେନର ଆସିଥାନ୍ତି ଭାରତ ବାହାରେ ବାହାରୁ ବି ଆସିଥାନ୍ତି ସେମାନଙ୍କ ମନରେ ଥିବା ଆମ ଜଗନ୍ନାଥଙ୍କ ପାଇଁ ଭକ୍ତି ସେହିଟା ଆମକୁ ଗର୍ବ ଅନୁଭବ କରିଥାଏ ଏବଂ ଯା ଆମ ଓଡ଼ିଶାରେ ଥିବା ବହୁତ ସାରା ପରମ୍ପରା ଓଡ଼ିଶାର ଅଲଗା ରାଜ୍ୟଙ୍କ ମାନଙ୍କଠାରୁ ବି ବିଭିନ୍ନତା ଥାଏ ଏବଂ ବହୁତ ସାରା ସାମଞ୍ଜସ୍ୟ ବି ରହିଥାଏ ଯେମିତିକି ସାବିତ୍ରୀ ବ୍ରତ ତାଙ୍କ ଅଲଗା ରାଜ୍ୟମାନଙ୍କର କାର୍ବାଚତ ସହିତ ସାମଞ୍ଜସ୍ୟ ଦେଖା ଦେଇଥାଏ ଆଉ ଅଲଗା ସବୁ ରଜ ଯେମିତିକି ସ ଓଡ଼ିଶାର ଏକ ମାତ୍ର ଗୋଟିଏ ଅନ୍ୟତମ ସ୍ୱତନ୍ତ୍ର ପରମ୍ପରା ଯେଉଁଟାକି କେବଳ ଓଡ଼ିଶାରେ ହିଁ ଦେଖାଦେଇଥାଏ ଏବଂ ଓଡ଼ିଶାର ଲୋକମାନେ ତାହାକୁ ବହୁତ ଗର୍ବର ସହିତ ପାଳ ପାଳନ କରିଥାନ୍ତି